ଆଜିର ଦୁନିଆ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଭାବରେ ବଦଳି ଯାଇଛି ଗାଁ ଗାଁରେ କୋଠାଘର ଗାଡ଼ି ରାସ୍ତାଘାଟ ବ୍ରିଜ୍ ଇତ୍ୟାଦି କାର୍ଯ୍ୟ ଚାଲୁ ରହିଛି ଦୁନିଆରେ ସମସ୍ତ ଜିନିଷ ପରିବର୍ତ୍ତନଶୀଳ ତେଣୁ କାର୍ଯ୍ୟ ଅନୁସାରେ ସମାଜରେ ପରିବର୍ତ୍ତନ ହୋଇଅଛି ଟୁଜି ଇଣ୍ଟରନେଟ୍ ବର୍ତ୍ତମାନ ଫାଇବ୍ ଜି ଯୁଗ ହେଲାଣି ଏହା ହେଉଛି ବିକଶିତ ଦୁନିଆ